ହଁ ହଁ

ହଁ ହଁ ହଁ ମେକ୍ଅପ୍ ନେବାର ଅଛି କି ହଁ

ହଁ ମୁଁ ରବିବାର ଦିନ ମୋର କମ୍ କଷ୍ଟମର୍ ଅଛନ୍ତି ତ ରବିବାର ଦିନ ମୁଁ ଆପଣଙ୍କୁ ମେକଅପ୍ କର୍ବି ହଁ ହୁଁ ହଁ ହଁ ହଁ ହଁ ହଁ ମୁଁ ବହୁତ୍ ଭଲ୍ ସେ ମେକଅପ୍ କରିବି ହଁ ମୁଁ ବହୁତ୍ ଭଲ୍ ସେ ଆପଣଙ୍କ ମେକଅପ୍ କର୍ମି ହଁ ହଁ ମୁଁ ରବିବାର ଦିନ ମୋର୍ କମ୍ କଷ୍ଟମର୍ ଅଛନ୍ ତ ମୁଇଁ ରହିବାର ଦିନ ଫ୍ରି ଅଛେ ତ ମୁଇଁ ରବିବାର ଦିନ ତମ୍କେ ମେକଅପ୍ କର୍ମି ହଁ ମୁଁ ହଁ ହଁ ତ ମୁଁ ବହୁତ୍ ଭଲ୍ସେ ମେକଅପ୍ କର୍ମି ଓ ଯେନ୍ତା କି ଲେହେଙ୍ଗାରେ ତମ୍କେ ଯେନ୍ତା ସୁଟ୍ କରୁଥିବା ସେନ୍ତା ହିସାବ୍ରେ ମେକଅପ୍ କର୍ମି